ହ୍ୟାଲୋ ଗଞ୍ଜାମରେ କ'ଣ ଗୋଟେ ବୁଲିବାକୁ ଭଲ ଭଲ ସ୍ଥାନ ଅଛି ହଁ ହଁ ତାରାତାରିଣୀ ମନ୍ଦିର ଏଇଠୁ କେତେ ଦୂର

ପୁରା ଭଲ ଲାଗୁଛି ବୁଲିବାକୁ ଭଲ ଲାଗୁଛି କି ସେଇଠି ପାହାଡ଼ ପର୍ବତ ଝରଣା ସବୁ ଅଛି

ଲୋକମାନଙ୍କର ସଂସ୍କୃତି ଏଇଠି ଭଲ ଲାଗୁଛି ତ ସେଥିପାଇଁ ବୁଲିବାକୁ ଆସିଛି ଆଉ କ'ଣ କ'ଣ ସେଇଠି ବୁଲିବାକୁ ଅଛି ପାର୍କ ବି ଅଛି କି ଏଇଠୁ କେତେ କିଲୋମିଟର୍ ଦୂର ବସ୍ରେ ଯିବା ଆସିବା ସୁବିଧା ଅଛି ମୁଁ ବି ଯିବାକୁ ଚାହୁଁଛି ମୋତେ ଦୁଇଟାରେ ଅଟୋ ମିଳିବ ତ ମୋତେ ବି ଏଇଠି ସଂସ୍କୃତି ଭଲ ଲାଗୁଛି ଯେତେ ଦିନ ହେଲା ବୁଲିନି ଏଇ ଏଇଠି ସବୁ କ'ଣ ପର୍ବପର୍ବାଣୀ ପାଳନ କରୁଛନ୍ତି ହଉ ମୁଁ ଯାଉଛି ରଖୁଛି